ସାଇଲେଣ୍ଟ୍ କରିଛୁ ନା

ଡକ୍ଟର୍ କହୁଥିଲି ଭୁବନେଶ୍ଵରରୁ ଆପଣ କିଏ କହୁଥିଲେ ହଁ କୁହନ୍ତୁ କ'ଣ କହୁ ହଁ ହଁ ଆମର ଏଇଠି ଆଖି ଅପରେସନ୍ ଅଲଗା ଏଇଟା ହେଉଛି ବହୁତ୍ ଫେମସ୍ ଏଠି ଆଉ ଆପଣଙ୍କର ଦୁଇଟା ଆଖି ହବନା ଗୋଟିଏ ଆଖି ଅପରେସନ୍ ହବ ହଁ ହଉ ହଁ ହଁ ବହୁ ଭଲ ଟ୍ରିଟ୍ମେଣ୍ଟ୍ ବି ହୁଏ ଆଉ ବହୁତ୍ ଜଲ୍ଦି ବି ହେଇଯାଏ ବେଶୀ ଦିନ ଲାଗେନି ଦୁଇ ତିନ୍ ଦିନ୍ ଭିତରେ ଆଖି ଅପରେସନ୍ ସରିଯାଏ ଆଉ ଆପଣ ଘରକୁ ବି ଡିସ୍ଚାର୍ଜ୍ ଆମେ କରିଦେବୁ ଆପଣଙ୍କୁ ଆଉ ଆମ ନର୍ସ୍ମାନେ ବି ବହୁତ୍ କେୟାର୍ ନିଅନ୍ତି ହଉ ହଉ ଆପଣ ଆସନ୍ତୁ ଦେଖିବା କ'ଣ ହେଇଛି ଆମର ଏଠି ଖାଇବା ପିଇବା ବି ବହୁତ୍ ଭଲ ନର୍ସମାନେ ବହୁତ୍ କେୟାର୍ ନିଅନ୍ତି ସବୁ ଏଠି ଭଲ ସୁବିଧା ବି ଅଛି ବାଥରୁମ୍ ଲାଟ୍ରିନ୍ ଏମିତି ସବୁ ବହୁତ୍ ସୁବିଧା ଅଛି ଆମେ ଦୁଇ ହଜାର୍ ନେଉଛୁ ଆପଣ କାଲି ଆସନ୍ତୁ ହଉ ଆସନ୍ତୁ ଥାଙ୍କ୍ ୟୁ ଆପଣ ଆସନ୍ତୁ ଆଉ ଆପଣ ଯାହା ଶୁଣିଛନ୍ତି ଠିକ୍ ଶୁଣିଛନ୍ତି ଆପଣ ଆସନ୍ତୁ ଦେଖିବା କ'ଣ ହେଉଛି ହଁ ଖାଇବା ପିଇବା ହଁ ରହିବାର ସୁବିଧା ବି ଅଛି ଆପଣ ଆପଣଙ୍କ ସା ଆପଣ ଯଦି ଏକା ନ ଆସିପାରିବେ ତ ଆଉ କାହାକୁ ବି ଆଣିଲେ ବି ରହିବା ପାଇଁ ସୁବିଧା ଅଛି ଖାଇବା ପିଇବା ସବୁ ଭଲ ଅଛି ଟାଇମ୍ ଟେବୁଲ୍ ବି ଅଛି ଆଉ ଯେଉଁ ଟାଇମ୍ରେ ଦିଆ ମାନେ ଖାଇବା ଟାଇମ୍ ଥିବ ବୁଲିବା ଟାଇମ୍ ଥିବ ଆମ ନର୍ସ୍ମାନେ ବି ଯିବେ ଚେକଅପ୍ କରିଦେଇକି ଆସିବେ ଅଲଗା ଡକ୍ଟର୍ ମାନେ ବି ଅଛନ୍ତି ଆପଣଙ୍କର ଅପରେସନ୍ ସରିଲା ପରେ ଚେକଅପ୍ କରିପାରିବେ ଆଉ ଖାଇବା ପିଇବା ସବୁ ଠିକ୍ ଅଛି ନର୍ସ୍ମାନେ ଆପଣଙ୍କ ମେଡ଼ିସିନ୍ କଥା ବି ବୁଝିବେ ଆପଣଙ୍କୁ ତିନ୍ ଦିନ୍ ରହିବାକୁ ପଡ଼ିବ

ନାଇଁ ଆପଣ ଏଠିକି ଆସନ୍ତୁ ମୁଁ ଆପଣଙ୍କୁ ଚେକଅପ୍ କରିକି ଦେଖିବି ଆପଣଙ୍କ ଆଖି କ'ଣ ହେଇଛି ତାପରେ କହିବି ଆପଣଙ୍କର ଅପରେସନ୍ ହବ

ନାଇଁ ସେମତି କିଛି ନାଇଁ ଆପଣଙ୍କର ଆଖି ଅପରେସନ୍ ଯଦିଓ ହବ ତ ଆମେ ସେ ସବୁ ଟେଷ୍ଟ୍ କରିକି ହିଁ ଅପରେସନ୍ କରିବୁ ସେମିତି ଖାଲିରେ ତ କରିପାରିବୁନୁ ନା ଆମେ ଟେଷ୍ଟ୍ କରିକି ଅପରେସନ୍ କରିବୁ ଆମେ ଦେଖିଦେବୁ ଆପଣଙ୍କର କେତେ ଡାଇବେଟିସ୍ କ'ଣ କେତେ ପର୍ସେଣ୍ଟ୍ ଅଛି କମ୍ ଅଛିକି ବହୁତ୍ ଅଛି ସେଇଟା ଦେଖିକି ହିଁ ଆମେ ଆମ ହିସାବରେ ଆମେ ସେମିତି ଚେକଅପ୍ କରିବୁ ଆପଣଙ୍କର ଆପଣ ତିନ୍ ଦିନ୍ ରହିବାକୁ ପଡ଼ିବ ଆପଣଙ୍କୁ ଆପଣ କାଲି ଆସନ୍ତୁ କାଲି ଦଶ୍ଟା ବେଳେ ଆସିକି ପହଞ୍ଚନ୍ତୁ ଆଜ୍ଞା ଆଜ୍ଞା